ଆଜ୍ଞା ଏବେ ତ କାମ ତ ଜୋର ସୋରରେ ଲାଗୁଛି ଆଉ ଏଣେ ସେଣେକେ ହୋଇଯାଉଛି ଆଉ ଆପଣଙ୍କ ପାଖକୁ ତ ଆଗରୁ ଯାଉଥିଲୁ ଆଉ ସେତେବେଳେ ଟିକେ କମ ମଜୁରୀ ଦେଇଥିଲେ ବୋଲି ଆଉ ପିଲା ତ ରାଜି ହେଲେନି ଆଉ ତା ପରେ ଆଉ ଆପଣ କାହାକୁ କାମ କରୁଥିଲେ କଣ କରୁଥିଲେ ମୁଁ ତ ଆଉ କହି ପାରିବିନି କଣ ହୋଇଛି ଟିକେ କୁହନ୍ତୁ ଏବେ ତ ମ୍ୟାଡ଼ମ ହୋଇଯାଇଛି ମିସ୍ତ୍ରୀ ମଜୁରୀ ସାତଶହ ଟଙ୍କା ଆଉ ଲେବର୍ ମଜୁରୀ ସାଢ଼େ ଚାରି ଶହ ଟଙ୍କା ଆପଣଙ୍କର ତ ଘର ମାନେ ଗୋଟିଏ ମହଲା ନୁହେଁ ତିନି ମହଲା ଉପରେ ଯିବା ଆସିବା ହେଲା ବେଳକୁ କେତେ ଟାଇମ୍ ଜାଣୁଥିବେ ତା ପରେ ସାଇଡ଼୍ରେ ସିଢ଼ି ଫିଢ଼ି ଲଗାଇକି ତାକୁ ପାଇପ୍ ଠିକ ଠାକ କରିକି କେଉଁଠି ଜାମ୍ ଅଛି କଲବରଟ ସବୁ ଦେଖିବାକୁ ପଡ଼ିବ ଆପଣଙ୍କ କଣ ମାନେ ପାଣି ପାଇପ୍ ତଳକୁ ଆସୁଛି କି ନାହିଁ ଯାହାବି ତ ହେଲେ ମାନେ ଏଗୁଡ଼ା ଟୋଟାଲି ଦେଖିବାକୁ ପଡ଼ିବ ଚେକ୍ କରିବାକୁ ପଡ଼ିବ କେଉଁଠି ଜାମ୍ ରହିଲା କଣ କଲା ସେ ପାଇପ୍ କେଉଁ ପାଇପ୍ ଜାମ୍ ରହୁଛି ତୁମର ମାନେ କେଉଁ ଘରକୁ ତଳ ଘରକୁ ଆସୁନି ନା ଟୋଟାଲି ପାଇପ୍ ପାଣି ଛାଡ଼ୁନି ଆପଣଙ୍କର ମାନେ ଯେଉଁ ଘର ଭଡ଼ା ଦେଇଛନ୍ତି ଲୋକଙ୍କୁ ସେମାନେ କିଛି ଅଳିଆ ଅଳି ଜାମ୍ କରି ନାହାନ୍ତି ତ ହାତ ଧୁଆ ମେସିନ୍ରେ କାରଣ ଏବେ ତ ନୂଆ ଘର ନା ରିସେଣ୍ଟଲି କରିଛନ୍ତି ଜାମ୍ ହୋଇଯିବ କେମିତି ତେଣୁ ଦେଖିବାକୁ ପଡ଼ିବ ସେ କେଉଁ ତାଲାରୁ ପାଣି ଯାଉଛି ଜାମ୍ ରହୁଛି ସେଟା ଦେଖିବାକୁ ପଡ଼ିବ ଏବେ ତ ମଝିଟା ମଝିଟା ଯାହା ବି ହେଲେ ଆମେ ଦୁଇ ଜଣ ବି ଗଲେ ମୋତେ ଲାଗୁଛି ପ୍ରାୟ ଗୋଟିଏ ଦିନରେ ୟେ ପାଇପ୍ ମିସ୍ତ୍ରୀ କଥା କଣକି ୟେ ମଜୁରୀ ଅନୁସାରେ ୟେ କାମ କରନ୍ତିନି ବୁଝିଲେ କି ୟେ ସବୁ ଠିକା ଭଳିଆ କାମ ତା ପରେ ଏକା ଦିନକରେ କାମ ଠିକ ହେବ ବୋଲି କାହିଁ ମୋତେ ଲାଗୁନି ଆପଣ କହୁଛନ୍ତି ତିନି ତାଲାରୁ ପାଣି ଆସୁଛି ମଝିକୁ ଆସୁଛି ଉପର ତାଲା ତାକୁ ଆସୁଛି ତଳ ତାଲାକୁ ଆସୁନାହିଁ କି ଉପର ତାଲାଟାକୁ ଆସୁନି ତୁମର ଡ଼ିଫେକ୍ଟ ହେଲା ଏଠି ହୁଁ ସେହିଟା ନା ଭଲ ହେବ ଯେ ଜିନିଷଟା ଏହି କ୍ଷେଣା ଆମର ତ କାମ ତ ଜାମ୍ ହୋଇଯାଇଛି ତା ଭିତରେ ତମର ବି ସିରିୟସଲି କାମଟା ରହୁଛି ପାଣି ତ ଆସୁନି ଏହାକୁ କୁହନ୍ତି ଦୁନିଆ କାମ ରହିଯାଇଛି ତା ଭିତରେ କେଉଁ ଦିନ ଯିବୁ କଣ କରିବୁ ମୁଁ ତ ଜବାବ ତ ଦେଇପାରୁନି ତଥାପି କଣ କରାଯାଇ ପାରିବ ଦେଖୁଛି ଦେଖିବା ଆଉ କରିବା ଆଉ ଠିକ ଠାକ ଠିକ ଠାକ କରିବା ଆଉ କାଲି ଆମେ ଯିବୁ ଦେଖି ଦୁଖାକି ଆସିବୁ କେଉଁଠି କଣ ହୋଇଛି କଣ ନାହିଁ ଦେଖିବା ଦେଖି ଦୁଖାକି ତା ପରେ ଯଦି ସେ ପିଲାର ଫାଙ୍କା ଥିବ କାଲି ମୁଁ ଏକା ଥରକେ ସାରି ସୁରା ଦେଇକି ପଳାଇ ଆସିବି ସେ କାମ ଯେତିକି ଯାହା କରିବ ଫୁଣି ତା ପରେ ତା ପରଦିନ ପୁଣି କରିବ ଆଉ ତାପରେ ଏକା ଥରେ ଗଲେ ଆମ କାମଟାକୁ ଦେଖି ଦେବୁ ନା ନ ଦେଖିଲେ ଆଉ କେମିତି ହେବ ମୁଁ ପୁଣି ପରେ ପୁଣି କାଲି ଯାଇକିନା ପୁଣି ଦେଖିଦେଇକି ତା ପରେ ପରେ ଦେଖିବା ଆଉ ହଁ ହଁ ହଁ ଠିକ ଅଛି